ଭାରତରେ ମୋର ପ୍ରିୟ ରାଜ୍ୟ ହେଉଛି ଆମ ରାଜ୍ୟ ଓଡ଼ିଶା ମୋର ଏହା ପ୍ରିୟ ରାଜ୍ୟ କାହିଁକି ନା ମୁଁ ଏହିଠାରେ ଜନ୍ମ ହେଇଛି ଆଉ ଏହାର ଜଳବାୟୁ ପରିବେଶ ଲୋକ ଏ ସବୁ ମୋତେ ବହୁତ ପସନ୍ଦ ଆଉ ଏଠାକାର ଯେଉଁ ସଂସ୍କୃତି ପରମ୍ପରା ଜଗନ୍ନାଥ ଏମାନେ ବି ମୋତେ ବହୁତ ପସନ୍ଦ ବିଶେଷ କରି ଜଗନ୍ନାଥଙ୍କର ପର୍ବପର୍ବାଣୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ଆମର ଯେଉଁ ରଜ ପର୍ବ ପାଳନ କରାଯାଏ ତାହା ମୋତେ ବହୁତ ପସନ୍ଦ ଓଡ଼ିଶାର ଲୋକମାନଙ୍କ ମଧ୍ୟରେ କେବେ ବି ରାଗ ହିଂସା ନଥାଏ ସେମାନେ ସମସ୍ତଙ୍କୁ ଭାଇ ଭାଇ ବୋଲି ଭାବନ୍ତି ଆଉ ଏଠାରେ ବିଭିନ୍ନ ପ୍ରକାରର ପର୍ବପର୍ବାଣୀ ମିଶିକରି ପାଳନ କରନ୍ତି ଆଉ ଏଠାରେ ରହି ବା ମୋର ସୌଭାଗ୍ୟ ଆଉ ମୁଁ ଅନ୍ୟ କୌଣସି ରାଜ୍ୟକୁ ତ ଯାଇ ନାହିଁ କିନ୍ତୁ ମୁଁ ଚାହୁଁଛି ଥରେ ଜମୁ କାଶ୍ମୀର ଯିବାପାଇଁ ଜମୁ କାଶ୍ମୀରର ଯେଉଁ ସବୁ ବିଷୟରେ ସବୁ ଶୁଣିଛି ଆଉ ସେଠିକି ଯିବା ପାଇଁ ଚାହେଁ ତା'ର ଯେଉଁ ବରଫ ପଡ଼ୁଥିବ ତା'ର କେମିତି ପରିବେଶ ଆଉ ସେଠାକାର ଲୋକମାନେ କିପରି ରହୁଛନ୍ତି ତାକୁ ଶୁଣିଛି ପଢ଼ିଛି ଆଉ ସେଇଟାକୁ ନିଜେ ଦେଖିବାକୁ ଚାହେଁ ଆଉ ସେଇଠିକି ଯିବାକୁ ମୋର ଇଚ୍ଛା ଆଉ